ଦଶ ରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା ହେଲା ତିନିଶହ ଉଣେଇଶି ପାଞ୍ଚଶହ ଲବେ ଦୁଇ ଲକ୍ଷ ଏକାଲବେ ହଜାର ତିନିଶହ ବାର ସତଲକ୍ଷ ତେଇଶ ହଜାର ନଅ ଶହ ପନ୍ଦର ଆଠ ଲକ୍ଷ ପଇଁଚାଳିଶ ହଜାର ଛଅଶହ ବାର